ଫେସ୍ବୁକ୍ ହେଉଛେ ଗୁଟେ ସୋସିଆଲ୍ ମିଡ଼ିଆ ୱେବ୍ସାଇଟ୍ଟେ ଯେନ୍ଥିରେ କି ଫୋଟୋ ଭିଡ଼ିଓ ପୋଷ୍ଟ୍ କରାଯାଇସି ମାନେ ବହୁତ୍ ଗୁଡ଼ାଏ ମାନେ ଏକ୍ଟିଭିଟି ମାନେ କେନ୍ ଛୁଆ ନାଚୁଥିବା କି କେନ୍ ସ୍କୁଲ୍ ପ୍ରୋଗ୍ରାମ୍ର ଭିଡ଼ିଓ ସୁଟ୍ କରିକି ପୋଷ୍ଟ୍ କରାଯାଇସି ଯେନ୍ଥିରେ କି ବହୁତ୍ ଗୁଡ଼ାଏ ଲୋକ୍ ଦେଖ୍ସନ୍ ଲାଇକ୍ କରାଯାଇସି ଏବଂ ସେମାନେ ପପୁଲାରିଟି କମାସନ୍ ଫେସ୍ବୁକ୍ ତରଫ୍ରୁ କିମ୍ବା ଇନ୍ଷ୍ଟାଗ୍ରାମ୍ ସ୍ନାପ୍ଚାଟ୍ ମାନେ ବହୁତ୍ ଗୁଡ଼ାଏ ଇଟା ଅଛେ ଯେନ୍ଟାକି ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ ଆଏସି ୟୁଟ୍ୟୁବ୍ ଦେନ୍ ଗଲା ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ରେ ବି ପୋଷ୍ଟ୍ କରାଯାଇସି ଯେନ୍ଥିରେ କି ନିଜର୍ କଣ୍ଟ୍ରିରୁ ଛଡ଼ା ବି ବାହାରର୍ ଦେଶ୍ର ଲୋକ୍ମାନେ ବି ଦେଖିପାର୍ସନ୍ ସେଥିରେ ମାନେ କିଛି ଇ ଯାଗାରେ ମାନେ ଛୋଟ୍ ଛୋଟ୍ ଗାଁ'ରେ ବି ଯେନ୍ ମାନେ ଆକ୍ଟିଭିଟି ହେଲା ବାହାର୍ର୍ ଲୋକ୍ମାନେ ବି ଦେଖି ପାର୍ସନ୍ ଇଟା ହେଉଛେ ଫେସବୁକ୍ରେ ତା'ର୍ ଇଟା ଆଏ ଫେସ୍ବୁକ୍ରେ ତାର୍'ପରେ ବହୁତ୍ ଗୁଡ଼େ ଇଟା ଅଛେ ଇହାଦେ ଯେନ୍ଟାକି ସାମାନ୍ ବିକାବିକି କଲେ ବି ଫେସ୍ବୁକ୍ରେ ପୋଷ୍ଟ୍ କରାଯାଏସି ସେଥିରୁ ବି ପିଲାମାନେ ପଇସା କମଉଛନ୍ ଫେସ୍ବୁକ୍ରେ ପୋଷ୍ଟ୍ କରିକି ଭିଡ଼ିଓ କିମ୍ବା ଗାଡ଼ି ନା